ମୁଁ ଥରେ ପୁରାଣର ଗୋଟେ ବହି ଆଣି ପଢ଼ିଲି ତାହା ବହୁ ପ୍ରକାରର ମୋ ପାଇଁ ଚ୍ୟାଲେଜିଙ୍ଗ ଥିଲା କାରଣ ତାହା ପଢ଼ିବା ଏତେ ସହଜ ନଥିଲା ତାର ୱାର୍ଡ଼ର ଯେଉଁ ପ୍ରୋନାଉନସିଏସନ ବା କହିବାର ଢଙ୍ଗ ବହୁ କଷ୍ଟକର ଥିଲା ଏ ବିଷୟରେ ଓ ପରିବାର ସହ ବି ମୁଁ ଆଲୋଚନା କରିଛି ସେମାନେ ମତେ ଉପଦେଶ ଦେଲେ ଯେ ବାରବାର ସେଇ ଜିନିଷକୁ ପଢ଼ିବା ଦ୍ୱାରା ହିଁ ତାର ଯେଉଁ ପ୍ରୋନାଉନସିଏସନ ଅଛି ତାହା ମୁଁ ଜାଣିପାରିବି ଏବଂ ଆଗକୁ ଭଲ ଭାବରେ ପଢ଼ି ପାରିବି